ହ୍ୟାଲୋ ମୁଁ ବେଲବାରୀରୁ କହୁଛି

ହଁ ହଁ ଯୋଉ ଟିକିଏ ଯାତ୍ରା ହେଉଛି ନୟାଗଡ଼ ଇଏରେ ଆମକୁ ଟିକିଏ ନେଇ ଯାଇଥାନ୍ତେ ପହଞ୍ଚେଇ ଦେଇଥାନ୍ତେ ସେଇ ଜାଗାରେ ଫ୍ରୀ ଅଛନ୍ତି ନା କାଲି ଗଲେ ହେବ ଭଲ୍ସେ ଠିକ୍ ସେ ସାତଟା ବେଳକୁ ସକାଳ ସାତଟାବେଳକୁ ବାହାରିଗଲେ ହେବ ଅଟୋଟାରେ କେତେଜଣ ଧରିବ ବେଶୀ ହେବନି ହଁ ଆମେ ସେତିକି ଇଏରେ ଯିବୁ ଆପଣ ଯାଇ ଠିକ୍ ଟାଇମ୍ ରେ ପହଞ୍ଚେଇ ପାରିବେ ତ ଏତେ କଣ କହୁଛନ୍ତି ଭାଇ ଟିକିଏ କମଉ ନାହାନ୍ତି ଦୁଇ ହଜାର ହେଲେ ଦୁଇ ହଜାର ହେଲେ ହେବନି ତଥାପି ଆମେ ସବୁବେଳେ ଆପଣଙ୍କ ନମ୍ବର୍ ଖୋଜିଖୋଜିକା ମୁଁ ଆଣିଛି ଟିକିଏ ଭଲ ଡ୍ରାଇଭର୍ ବୋଲି ଆପଣ ଆଉ ଆପଣଙ୍କୁ ହଁ ଭଲ ଡ୍ରାଇଭର୍ ବୋଲି ମୁଁ ଖୋଜିଖୋଜି ନମ୍ବର୍ ଆଣିଲି ୟା ପରେ ନେକ୍ସ୍ଟ ତ ଆପଣ ସବୁ କଲ୍ଙ୍କୁ ମୁଁ ଫୋନ୍ କରିମି ଆପଣ ଆସିକି ନେବେ ଆମ ଯାହା ଯାହା ହେବ ମୁଁ ଆପଣଙ୍କୁ ତ ଫୋନ୍ କରିମି ନା ଆଉ କାହାକୁ ତ ଫୋନ୍ କରିବିନି ଆପଣ ସେଠି ନେଇଯିବେ ଆମକୁ ଟିକିଏ ହଁ ନା ଖାଲି ସେଇଠି ସେଇଠି ଆସିଲାବେଳେ ଯଦି ମନ୍ଦିରଫନ୍ଦିର ଯଦି ହେବ ଦର୍ଶନ କରି ପଳେଇ ଆସିବା ସେଇବାଟେ ଆଜ୍ଞା ଆଜ୍ଞା ମୁଁ ନମ୍ବରଟା ଆଣିଛି ପରା ରଖିବାପାଇଁ ଆପଣ ଅଁ ଫ୍ରୀ ଅଛନ୍ତି କି ନାଇଁ ଖାଲି ଫୋନ୍ କରିକି ମୁଁ ଟିକିଏ ବୁଝୁଥିଲି ଆପଣ ତ ଜାଣିଛନ୍ତି ଆମେ ଯିବୁ ବୁଲାବୁଲି କରିକି ଆସିବୁ ହୁଁ ଆପଣ ଟିକିଏ ଠିକ୍ ମାନେ ରେଟ୍ ଟା ତଥାପି କେତେ ହେବ ଅଢ଼େଇ ହଜାର ତାମାନେ କାଟିବେ ଆପଣ ହଁ ଗୋଟେ ଦିନ ଯାହେନେ ରିଜର୍ଭ ନହେଲେ ଆଉ କଣ ହେବ କି ବୁଲିବୁ ତ ଯାହେନେ ଯାତେରା ଟିକିଏ ବୁଲି ମାନେ ବୁଲିବୁ ହଁ ଆପଣଙ୍କ ମିଲ୍ ଟା ଯାହାବି ହେଲେ ଦେଇଦେବି ଏ କାଟିବେ ଯାହାବି ହେଲେ ହଉ ତାହେଲେ ହଉ ତାହେଲେ ଏ ନମ୍ବର୍ଟା କାଲି ସକାଳେ ଆମେ ବାହାରି ସାରିବୁ ତ ଆପଣଙ୍କୁ ଫୋନ୍ କରିବୁ ଆପଣ ଆଉ କିଛି କଲ୍ ଧରିନଥିବେ ଆପଣ ନିହାତି ଆସିକି ପହଞ୍ଚିବେ ମୁଁ ଆପଣଙ୍କ ଭରସାରେ ରହିଲି ଆଉ କିଛି କଲ୍ ଧରିବେନି ଆପଣଙ୍କ ଭରସାରେ ମୁଁ ରହିଲି ଆଜ୍ଞା ହଉ ରହୁଛି